ଆଜ୍ଞା ଆମର୍ ଯେନ୍ କୋର୍ଟ୍ ଅଛେ ବର୍ଗଡ଼୍ ଜିଲ୍ଲା ହେନ୍ତା ତ ଲୋକ୍ମାନେ ଆଜ୍ଞା ଆମେ କେସ୍ ମକଦମା କଲେ ଥାନାକେ ଗଲେ କେହେନି ପରେ ତ ଅସୁବିଧା ନାଇଁ ହେବାର୍ ଗୁଟେ ଗୁଟେ ଅସୁବିଧା ହଉଚେ ତ ସେଟା ଆଜ୍ଞା ଆମକୁ ବୁଝେଇ ବୁଝା କରି ଆମେ ଲୋକ୍ମାନଙ୍କୁ ବୁଝେଇ ବୁଝାକରି ତାର୍ ସୁବିଧାଟା କରିପାରୁଛୁଁ ହେଲେ ଆଜ୍ଞା କୋର୍ଟ କଚରିକେ ଦୌଡ଼ି ଦୌଡ଼ି ଟିକେ ଆମେ ଅଥା ବ୍ୟଥା ହେଇ ଯାଏସୁ ପଏସା ପତର୍ ବି ସର୍ସି ଆଜ୍ଞା ଆର୍ ସହଜ୍ରେ ଆମର୍ କେସ୍ ମକଦମା ଫାଇନାଲ୍ ନେ ହୁଏ ଫଏସଲା ନାଇଁ ହେଇ ପାର୍ବାର୍ ଆଏଜ୍ କହେସନ୍ କାଏଲ୍ ଆଏବ କାଏଲ୍ କହେସନ୍ ପର୍ଦିନ ଆଏବ ବଲ୍ସନ୍ ତ ଆମେ ଗରିବ୍ ଲୋକ୍ମାନେ ଆଜ୍ଞା ତାଙ୍କର କଥା ନେ ମାନ୍ଲେ ନେ ଚଲେ ହେନ୍ତି କିରି ପଇସା ପତର୍ ଖଞ୍ଜି ଖୁଞ୍ଜା କରି ତାଙ୍କର୍ ପାଖେ ଯାଉଚୁଁ ଆର୍ ଆମର୍ ଅସୁବିଧା ଅର୍ଦଲି କହୁଚୁଁ ଆର୍ ସେମାନେ ଶୁନୁଚନ୍ ବି କେତେବେଲେ ନେ ଶୁଣବାର୍ ବି ଆଜ୍ଞା ଆରୁ ସବୁନୁ ବସୁ ବଡ଼୍ ଅସୁବିଧା ହଉଚେ ଆଜ୍ଞା ଆମେ ଯେନ୍ ଯାଉଚୁ କେତନିକେତେ ଆମ୍କୁ ଦୂରିଆ ପଡ଼ୁଚେ ଗାଡ଼ି ମଟର୍ ବି ନାଇଁ ଚଲ୍ବାର୍ ଆଜ୍ଞା ଚାଲି ଚାଲି ଗଲେ ଆଜ୍ଞା ଅଥା ହଉଚୁଁ ଖରା ତରାନ ଆମେ ତ ଗାଁ ଗହଳି ଲୋକ୍ ଆଉଁ ଆମର୍ ସବୁ ସୁବିଧା ନାଇନ ପାଖେ ବାଟେ ଯୋଉଥାଉଁ ବେଲେ ଆଜ୍ଞା କେନ କାହାକେ ଗାଡ଼ି ମଟର୍ କେ ବସ ବେଲେ କେହେ ନେ ବସାବାର୍ ଆରୁ ଆଜ୍ଞା ସବୁନେ ଟେମ୍ପୁ ଭଡ଼ା ବସ୍ ଭଡ଼ା ଆଜ୍ଞା ଦେଇକିରି କୋର୍ଟ କଚ୍ରି ଥାନାକେ ଯିବାରଟା ଆମ୍କୁ ବହୁତ ଅସୁବିଧା ହଉଚେ ତ ଆମର୍ ଯଦି ସବୁ ପ୍ରକାର୍ ସୁବିଧା ଟିକେ ହେତା ସାଙ୍ଗେ ସାଙ୍ଗେ ଆମ୍ର ଯେନ୍ କୋର୍ଟ କଚ୍ରି ନେଇ ଆମର କେସ୍ ମକଦମା ଫାଇନାଲ୍ ହୋଇଯାଏତା ଆଜ୍ଞା ଜଲ୍ଦି ଜଲ୍ଦି ବେଲେ ଆମେ ଆମ୍କୁ ବନେ ହେତା ଆରୁ ଆଗ୍କେ ଆମର୍ ବି ଆର୍ ଅଣ୍ଡେ ଲୋକମାନେ ବି କୋର୍ଟ କଚେରୀ ଗଲେ କଥା ବିତା ନେହେତେ ଆର୍ ସେମାନେ ସୁଖେ ରହେତେ ଆଜ୍ଞା